କୁକୁଡ଼ା ଚାଷ ବିଷୟରେ କହିବାକୁ ଗଲେ କୁକୁଡ଼ା ପାଇଁ ଭଲ ଫାର୍ମ ଦରକାର ଯେଉଁଠିକି ଭଲ ପଡ଼ିଆ ଭଳିଆ ଯାଗା ହୋଇଥିବ ସେଠି ଚାରିପଟ ଜାଲି ଦିଆ ହୋଇଥିବା ଦରକାର ଯେମିତି କି ସାପ କି କେଉଁ ଜୀବଜନ୍ତୁ ସେଠି ପଶି ପାରିବନାହିଁ ଏବଂ କୁକୁଡ଼ାକୁ ସ୍ଵଚ୍ଛ ନିର୍ମଳ କରି ରଖିବା ଦରକାର ସେହି ଯାଗାକୁ ନିର୍ମଳ କରି ରଖିବା ଦରକାର ଏବଂ କୁକୁଡ଼ାକୁ ସବୁବେଳେ ଖାଦ୍ୟ ଦେବା ଦରକାର ପାଣି ଦେବା ଦରକାର ସବୁବେଳେ ତାକୁ ସଫା ସୁତୁରା କରିକି ସେହି ଯାଗାଟାକୁ ସଫାସୁତରା କରି ରଖିବା ଦରକାର ଏବଂ ସବୁବେଳେ ଖାଦ୍ୟ ଦାନା ଦେଲେ ସେ ସୁସ୍ଥ ସବଳ ରହିବ ଏବଂ କୁକୁଡ଼ାକୁ ସବୁବେଳେ ସଫା ସ୍ଥାନରେ ରଖିବା ଦରକାର ଏବଂ ଖୋଲା ମେଲା ଏରିୟାରେ ତାକୁ ଛାଡ଼ିବା ଦରକାର ଯେଉଁଠିକି ତା'ର ବାଡ଼ ଗୁଡ଼ା ହୋଇଥିବ ସେହିଠି ସାଇଜ୍ରେ ରହିପାରୁଥିବ